ହଁ କିସହେଲା ଭାଇ କୁହ

ଏବେ କିସ ଆସିବେ କି ହଉ ଆସନ୍ତୁ ଚାନ୍ଦିପୁର ଆସନ୍ତୁ ଆସିଲାପରେ ଏଠି ସମୁଦ୍ରକୂଳ ବୁଲିବେ ବୁଝିପାରୁଛନ୍ତି ନା ସମୁଦ୍ରକୂଳ ବୁଲିବେ ତାପରେ ଯଦି ସମୁଦ୍ରର ସକାଳୁ ଜୁଆର ଆସେ ଦେଖିବେ ତାପରେ ମନ୍ଦିରଫନ୍ଦିର ଏଠି ଅଛି ବୁଲିବେ ଚାନ୍ଦିପୁର ଯେ କ୍ଷପଣାସ୍ତ୍ର ଅଛି ସେଠି ବି ଦେଖିବେ ଆସନ୍ତୁ ହଁ ମାଛ ମାଛଫାଛ ମିଳନ୍ତି ମାଛଫାଛ ଶସ୍ତା ମିଳିବେ ଆପଣ ଆସିଲେ ସେ ସନ୍ଧ୍ୟାବେଳେ ମାଛ ଉଠିଲେ ନେଇକି ଯିବେ ଆଉ କିସ ପାର୍କଫାର୍କ୍ ଅଛି ସବୁଅଛି ଆଉ ଆପଣ ନ ଆସିବା ପର୍ଯ୍ୟନ୍ତ ଆମେ ଆଉ କେମିତି କଣ କରିବା ଏଇଟା କ୍ଷପଣାସ୍ତ୍ର ତ ଏଇଟା କ୍ଷପଣା ସେଇଠି ପାଖରେ ଅଛି

ହଁ ଏଲାଓ ଅଛି ଯିବା ଯାଇ ଘୁରି ଆସିବା ହଁ ହଁ ହଁ ସେଇଠି କ୍ଷପଣାସ୍ତ୍ର ଟେଷ୍ଟ କରାଯାଏ ସବୁକିଛି ସେଇଠି ଅଛି ଭଡ଼ା ସେଇ ପାଞ୍ଚଶହ ଟଙ୍କା ଭିତରେ ଆସିବ ଆଉ କେତେ ଆସିବ ତମେ କେଉଁ ଗାଡ଼ିରେ ଆସିବ କି ବସ୍ ରେ ଆସିଲେ ସେଇଠି ଗୋଟେ ଛୋଟ ଗାଡ଼ି କରିନେବା ପାଞ୍ଚ ଛଅଶହ ସାତଶହ ଖଣ୍ଡେ ଟଙ୍କା ନେବ ପୁରା ଘୁରେଇ ଏକା ଆଣିବ ଆଉ କଣ ବାଟରେ ସେଇ ମନ୍ଦିରଫନ୍ଦିର ଟିକିଏ ଘୁରିତେ ଘୁରିତେ ଯିବା ଆଉ

ତୁମେ ଆସ ଆସିଲେ ଦେଖିବା ଆଁ ହଁ ମୁଁ ଚେଷ୍ଟା କରିବି ଦେଖିବି ଆପଣଙ୍କୁ ମୁଁ ଚେଷ୍ଟା କରୁଛି ଟିକିଏ ଦେଖିକି କରିବା ଆଉ ହଁ ହଁ ମୁଁ ଫ୍ରି ଅଛି